ଆମେ ତ ବିଭିନ୍ନ ଜାଗାକୁ ମୁଁ ବ୍ୟକ୍ତିଗତ ଭାବେ ଯାଇଛି କିନ୍ତୁ ସବୁଠାରୁ ଲମ୍ବା ଯାତ୍ରା ଜଟଣୀରୁ ପୁରୀ ଜିଲ୍ଲା ବେରବୋଇ ଗାନ୍ଧୀ ପୀଠକୁ ଯାଇଥିଲି ସେଠି ପ୍ରାୟ ଜଟଣୀରୁ ତାହା ଚବିଶ ପଚିଶ କିଲୋମିଟର ହେବ ଆମେ ଚାଲିଥିଲୁ ଚାଲି ଚାଲି ଗଲୁ ପ୍ରାୟ ତିରିଶ ଚାଳିଶ ଜଣ ଆମର ଜଟଣୀ ବନ୍ଧୁମାନେ ଗଲେ ଏବଂ ମୋ ଜୀବନରେ ଏହା ହେଉଛି ସବୁଠାରୁ ଲମ୍ବା ଯାତ୍ରା ଏହା କଷ୍ଟକର ତ ନିଶ୍ଚୟ ଥିଲା କିନ୍ତୁ ଆନନ୍ଦ ବି ଥିଲା ଆମେ ମୁଁ ଗୋପବନ୍ଧୁଙ୍କର ଜନ୍ମସ୍ଥଳୀ ସୁଆଣ୍ଡ ମଧ୍ୟ ଯାଇଛୁ ଏହା ମଧ୍ୟ ଆନନ୍ଦ ଥିଲା